ଆମ ଅଞ୍ଚଳରେ ସବୁଠୁ ଅଧିକ ଦଶହରା ପୂଜା ହୁଏ ମା' ଦୂର୍ଗାଙ୍କ ପୂଜା ହୁଏ ଆମର ଦଶହରା ମାସରେ ପଡ଼ିଥାଏ ଦଶହରା ପର୍ବର ଲୋକ ବହୁତ ଖୁସି ହେଉଥାଉଛନ୍ତି ଦଶହରା ହେଉଛି ହିନ୍ଦୁମାନଙ୍କର ଗୋଟେ ବଡ଼ ପର୍ବ ଯେଉଁଟାକି ପ୍ରତିବର୍ଷ ଆମର ଅକ୍ଟୋବର ମାସରେ ଆସିଥାଏ ଆଉ ଆମ ଇଆଡ଼େ ରତଯାତ୍ରା ମିଶା ହେଉଛି ପ୍ରଭୁ ଜଗନ୍ନାଥଙ୍କର ଯାତ୍ରା ସେଦିନ ପ୍ରଭୁ ଜଗନ୍ନାଥ ନଅ ଦିନ ପାଇଁ ମାଉସୀ ଘରକୁ ଯାଇଥିବେ ଗୁଣ୍ଡିଚା ଯାତ୍ରାରେ ଆଉ ସେଇ ନଅ ଦିନ ଯାଏ ଆମେ ଯାତ୍ରା ଚାଲିଥାଏ ନଅ ଦିନ ପରେ ତାଙ୍କେ ଆଉ ଥରେ ବାହୁଡ଼ା ଯାତ୍ରା କୁହାଯାଏ ପ୍ରଭୁ ବାହୁଡ଼ି ବି ଆମର ଜଗନ୍ନାଥ ମନ୍ଦିରକୁ ଆଉ ନୂଆଖାଇ ନୂଆଖାଇ ହେଉଛି ୱେଷ୍ଟର୍ଣ୍ଣ କଲଚର୍ର ଗୋଟେ ପର୍ବ ଆମର ଇଆଡ଼େ ବି ଥାଏ ପାଳିଥାଏ ଯେ ଆମର ଗଣେଶ ପୂଜା ଟାଇମ୍ରେ ପଡ଼ିଥାଏ ଗଣେଶ ପୂଜା ବାସି ଦିନ ବା ଗଣେଶ ପୂଜା ଆଗ ଦିନ ସେଇ ପର୍ବଟିକୁ ବହୁତ